ଡ୍ରାଇଭର ଭାଇ ଆମେ ତ ବାଲିଗୁଡ଼ା ଯିବାର ଥିଲା ଅଧାରେ ପହଞ୍ଚିଛେ ସେପଟେ ରାସ୍ତା କାମ ଚାଲିଛି ନୂଆ ରାସ୍ତାରେ ଯିବାକୁ ପଡ଼ିବ କେତେ ସମୟ ଲାଗିବ ଟିକେ କୁହନ୍ତୁ